ଆମେ ଆଗୁରୁ ଓଡ଼ିଆ ସ୍କୁଲ୍ ପଢ଼ିକରି ସମସ୍ତେ ଓଡ଼ିଆ କହୁଥିଁନୁ ଇହାଦେ ଇଂଲିସ୍ ସ୍କୁଲ୍ ମାନକୁ ପଢ଼ିକରି ଛୁଆ ମାନକୁଁ ଖାଲି ଇଂଲିସ୍ ଶିକ୍ଷା କରୁଛନ୍ ହେତିର୍ ଲାଗି ଯେ କଥା କହେଲେ ବି ଇଂଲିସ୍ କଥା କହୁଛନ୍ ଓଡ଼ିଆ କଥା ଆଉ ନାଇଁ କହେବାର୍ କେ ଓଡ଼ିଆ ତ ଆମର୍ ମାତୃଭାଷା ଏ ଓଡ଼ିଆ ହିଁ କହେବାର୍ କଥା ଆର୍ ଇଂଲିସ୍ ଖାଲି କହୁଛନ୍ ଆଉ ଆଗ୍କେ ସବେ ତ ଇଂଲିସ୍ରେ କଥା ହେବେ ଓଡ଼ିଆର ଆଉ କିଛି ଭାଷା ତ ନାଇଁ ରହେ ହେତିର୍ ଲାଗି ଆମେ ସମସ୍ତେ ଓଡ଼ିଆ ଶିଖବାର୍ ଲାଗି ଓଡ଼ିଆ ସ୍କୁଲନେ ପଢ଼ବାର୍ କଥା ହିନ୍ଦୀ ସବୁବେଲେ ଆମର୍ ତ ହିନ୍ଦୀ ମାତୃଭାଷା ନାଇଁସେ ଆମର୍ ତ ଓଡ଼ିଆ ମାତୃଭାଷା ଏ ସେଥିର୍ ଲାଗି ଇଂରାଜୀ ସ୍କୁଲ୍ ମାନକରନୁଁ ଛୁଆ ମାନକୁଁ ଓଡ଼ିଆ ପଢ଼ାବାର୍ ଲାଗିର୍ ଚେଷ୍ଟା ଆଉ ସବୁ ଛୁଆ ଯଦି ଇଂଲିସ୍ରେ କଥା ହେବେ ବୋଲେ ଓଡ଼ିଆ କିଏ କହେବା ଓଡ଼ିଆ କିଏ ପଢ଼୍ବା ସେଥିର୍ ଲାଗି ଓଡ଼ିଆ ସ୍କୁଲ୍ରେ ବି ଛୁଆ ମାନକୁଁ ପଢ଼ଉନ୍ ଇଂଲିସ୍ ଇଂଲିସ୍ କହେବାର୍ ଲାଗି ଓଡ଼ିଆ ଆଉ ଛୁଆମାନେ ନାଇଁ କହେବାର୍ ବୋଲେ ଓଡ଼ିଆ କେନ୍ତିକିରି କହିବେ ଓଡ଼ିଆ ମାତୃଭାଷା କେନ୍ତାକରି କହିବେ ସେଇଟା ଶିଖୁନ୍ ଛୁଆମାନଙ୍କୁ